ମଣିଷ ଜୀବନରେ ଅନେକ ବୃତ୍ତି ଆପଣାଇଥାଏ କିଏ ଚାଷ କରେ କିଏ ଶିକ୍ଷକତା କରେ କିଏ ଗାର୍ଡ଼େନିଙ୍ଗରେ ନିଯୁକ୍ତି ରୁହେ କିଏ ବ୍ୟବସାୟରେ ରୁହେ ତେଣୁ ମାଛ ଧରିବା ମଧ୍ୟ ଗୋଟେ ବୃତ୍ତି ଏ ମାଛ ଧରିବା ଗୋଟେ ଭଲ ଆକର୍ଷଣୀୟ ଏହି ବୃତ୍ତିକୁ ଆପଣାଇକରି ମଧ୍ୟ ଲୋକମାନେ ନିଜର ଜୀବିକା ନିର୍ବାହ କରିପାରନ୍ତି ଏହି ବୃତ୍ତିକି ଆପଣାଇଦେବା ସଙ୍ଗେସଙ୍ଗେ ଏହା ଏଥିରେ ମଧ୍ୟ ଗୋଟେ ଭଲ ଆନନ୍ଦ ମିଳିଥାଏ ଏ ଆନନ୍ଦ ମିଳିବାଟା କ'ଣ ନା ମାଛକୁ ଯେତେବେଳେ ଧରାଯାଏ ମାଛ ଗାଡ଼ିଆରୁ ଧରାଯାଏ ନଦୀରୁ ଧରାଯାଏ ଆଉ ଓ ସମୁଦ୍ରରୁ ଧରାଯାଏ ଏହିଭଳି ଭାବରେ ମାଛ ଆମେ ଧରୁ ମାଛ ତ ନିହାତି ଆମ ପାଇଁ ଦରକାର ନିହାତି ଦରକାର ତେଣୁ ଆଉ ଆଜିକାଲି ପ୍ରତ୍ୟେକ ଲୋକ ପ୍ରାୟ ମାଛ ପ୍ରତି ସମସ୍ତେ ଆକୃଷ୍ଟ ହେଉଛନ୍ତି ଖାଦ୍ୟ ମାଛ ଗୋଟେ ଆମର ଖାଦ୍ୟ ହେଉଥିବା ବ୍ୟବହାର କରାଯାଉଛି ଆମିଷ ଅଛି ସେଇ ହିସାବରେ ଆମେ ମାଛକୁ ନଉଛେ ମାଛ ଧରିବା ସମୟଟା ଗୋଟେ ବହୁତ ମଜା ଲାଗେ କାହିଁକି ନା ମାଛ ଧରିଲାବେଳେ ମାଛମାନେ ଯେତେବେଳେ ୟାକୁ ବିଭିନ୍ନ ଉପାୟରେ ଧରନ୍ତି ଜାଲରେ ଧରନ୍ତି କିମ୍ବା ବନିଶ ପକେଇକି ମଧ୍ୟ ଧରନ୍ତି କି ଖେପା ଗୋଟେ ଜାଲ ଅଛି ସେଥିରେ ମଧ୍ୟ ଧରନ୍ତି ବଡ଼ ଆକାରରେ ମଧ୍ୟ ଧରନ୍ତି କେତେପ୍ରକାର ଖଇଞ୍ଚିରେ ଧରନ୍ତି ବିଭିନ୍ନପ୍ରକାର ଉପାୟରେ ମାଛକୁ ଧରାଯାଏ ତେଣୁ ଏଇ ମାଛକୁ ଧରିକରି କ'ଣ କରନ୍ତି ନା ନେଇକିରି କେତେ ଜଣ ସେମାନେ ବିକ୍ରି କରନ୍ତି ଧର ସମୁଦ୍ରକୁ ଯେଉଁମାନେ ଯାଉଛନ୍ତି ମାଛ ଧରିବାକୁ ସେମାନେ ଆସିଲେ ମାଛ ଧରିକି ଆଣିଲେ ସେମାନେ ବିକ୍ରିବଟା କଲେ ବା ଯେଉଁମାନେ ପୋଖରୀ କରିଛନ୍ତି ସେଇଠି ମାଛଧରା ହେଉଛି ସେମାନେ ଯାଇକରି ବାହାରେ ବିକ୍ରି କରୁଛନ୍ତି ବା କୌଣସି ବ୍ୟବସାୟୀକୁ ଦେଇକରି ସେମାନେ ତାଙ୍କର ଗୁଜୁରାଣ ମେଣ୍ଟାଉଛନ୍ତି ତେଣୁ ମାଛ ଧରିବା ମାଛଧରିବା ଗୋଟେ ଭଲ ଭଲଲାଗେ ଆଉ ମାଛ ଧରିବାଟା ଗୋଟେ ମଧ୍ୟ ବୃତ୍ତି ଏହା ଅନ୍ୟ ବୃତ୍ତିଠାରୁ ଟିକିଏ ଭିନ୍ନ କାହିଁକି ନା